ହଁ ତମ ଦୋକାନରେ ଭଲ କଟନ୍ ଶାଢ଼ୀ ମିଳିବ କି କେତେ ସବୁ ରେଟ୍ ଅଛି କରନି ବେଶୀ ରେଟ୍ କଲେ ଆଉ ନହେଲେ ନବାକୁ ପଡ଼ିବନି କମ୍ ଟିକେ ରେଟ୍ କରିଦେଲେ ଆମେ ଦଶ କୋଡ଼ିଏ ଖଣ୍ଡ ନବୁ ଆଉ ହଁ ସବୁଦିନ କଷ୍ଟମର ଆମେ ତ ଆଉ ଡିସ୍କାଉଣ୍ଟ ଡିସ୍କାଉଣ୍ଟ କେତେ କ'ଣ ଅଛି ହଁ କଟନ୍ ଶାଢ଼ୀ ନେବୁ ବ୍ଲାଉଜ୍ ସାୟା ହଁ ଦଶ ଖଣ୍ଡ ନବୁ କେତେ ରେଟ୍ ବାଟ ଟିକେ କମେଇଲେ ହବ ନା ଆଉ ସମ୍ବଲପୁର ଲୁଗା ସବୁ କେତେ ଆସିବ ଆଉ ଟିକେ ରେଟ୍ କମେଇଲେ ହବନି ଏତେ ରେଟ୍ କରୁଛ ସମ୍ବଲପୁର ଦଶ ଖଣ୍ଡ କଟନ୍ ଶାଢ଼ୀରୁ ଦଶ ଖଣ୍ଡ ଆଉ ସାୟା ପାଞ୍ଚ ଖଣ୍ଡ ବ୍ଲାଉଜ୍ ଦଶ ଖଣ୍ଡ ନବୁ ଆଉ ହଉ ଟିକେ ରେଟ୍ ଟିକେ କମେଇଲେ ଟିକେ ଆଉ ଭଲ ଲାଗିବ ଯିବାପାଇଁ ଆମକୁ ପାଞ୍ଚ ଶହ ଟଙ୍କାରେ ପକେଇବ ଶାଢ଼ି ନା କ'ଣ କହୁଛ ହ ହବନା ଆଉ କେମିତି ହବନି ଡେଲି କଷ୍ଟମର ଆମକୁ ଏତେ ରେଟ୍ କଲେ ହବକି ନାଇଁ ମୁଁ ପାଞ୍ଚ ଶହ ଟଙ୍କାରେ ତ କହିଲି ପାଞ୍ଚ ଶହ ଟଙ୍କା ଟିକେ କର ନାଇଁ ନାଇଁ ପାଞ୍ଚ ଶହ ଟଙ୍କାରେ ଆମ କଥା ନା ଆଉ ହଉ ତା'ହେଲେ ମୁଇଁ କାଲି ଗଲେ କଥା ହେବି ଆଉ ଦୋକାନ କାଲି ଗଲେ କଥା ହେବି ଦୋକାନରେ ଆଉ ହଉ ତା'ହେଲେ ଆଉ